ମୋର ପ୍ରିୟ ପୁସ୍ତକ ଯଦି ଦେଖିବା ତା'ହେଲେ ରାମାୟଣ ମୁଁ ରାମାୟଣକୁ ବହୁତ ଅଧିକ ଥର ପଢ଼ିଛି ବହୁତ ଥର ପଢ଼େ କାରଣ ଏଥିପାଇଁ ପଢ଼େ ଯେ ରାମାୟଣ ରାମାୟଣରେ କିଭଳି ଭାବରେ ନିଜକୁ ଗଢ଼ି ତୋଳିବ ସମାଜରେ କିଭଳି ଚଳିବା ଦରକାର ଧର୍ମର ସବୁବେଳେ ଜୟ ହୁଏ ପାପର ସବୁ ବେଳେ କ୍ଷୟ ହୁଏ ଏସବୁ ସବୁବେଳେ ଆମେ ସେ ପୁସ୍ତକରୁ ଜାଣୁଛୁ ଏହି ପୁସ୍ତକ ମୁଁ ବାରମ୍ବାର ମୋ' ପାଖକୁ ଫେରେ କାରଣ ମୋତେ ପୁସ୍ତକଟା ଦେଖିବାକୁ ଭଲଲାଗେ ଏଥିପାଇଁ ଏକ ଚଳଚ୍ଚିତ୍ର ମଧ୍ୟ ଏବେ ହୋଇଅଛି ଯାହାକି ଆଦିପୁରୁଷ ନାମରେ ଯେଉଁ ଚଳଚ୍ଚିତ୍ର ବହୁତ ଭଲଲାଗେ ଏହା ପୂର୍ବରୁ ଏକ ବହୁତ ବଡ଼ ଚଳଚିତ୍ର ରାମାୟଣ ଆସିଛି ଯେଉଁଟା ରାମାନନ୍ଦ ସାଗର ଆଗକୁ ମଧ୍ୟ ଚାହୁଁଛି ଯେ ଏହି ରାମାୟଣ ଉପରେ ଏକ ଭଲ ଆମର ସିନେ ତାରକାମାନଙ୍କୁ ନେଇକି ଆମର ଭାରତର ବିଭିନ୍ନ ବଡ଼ ବଡ଼ ସିନେ ତାରକାମାନଙ୍କୁ ନେଇକି ଗୋଟିଏ ବିରାଟ ବଡ଼ ଚଳଚ୍ଚିତ୍ର ହେଉ ରାମାୟଣ ଯାହା ଲୋକମାନେ ଜାଣନ୍ତୁ ରାମାୟଣ କ'ଣ ରାମ କ'ଣ ଜୀବନର ମୂଳଲକ୍ଷ କ'ଣ କେମିତି ବଞ୍ଚିବା କେମିତି ଆମେ ଶାନ୍ତିରେ ରହିବା କିଭଳି ଭାବରେ ଆମେ ଅନ୍ୟମାନଙ୍କୁ ସ୍ନେହ କରିବା ଭଲପାଇବା କିଭଳି ସମ୍ମାନ ଦେବା ଏସବୁ ଦେଖିବା ନିହାତି ଦରକାର